ହଁ ମୁଁ ସିଧାସଳଖ ଚୁଲାରେ ରୋଷେଇ କରିଛି ଏହା ଗ୍ୟାସ୍ ଆଉ ଇଣ୍ଡକ୍ସନ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ଗ୍ୟାସ୍କୁ ଆମେ ବଜାରରୁ କିଣିବାକୁ ପଡ଼େ ଇଣ୍ଡକ୍ସନ୍ ଇଲେକ୍ଟ୍ରିକ୍ କରେଣ୍ଟ ଦ୍ଵାରା ପରିଚାଳିତ ହୁଏ କିନ୍ତୁ ଚୁଲିରେ ରୋଷେଇ ଦ୍ଵାରା ଆମେ ବାଡ଼ି ଘରେ ଯେଉଁ କାଠ ନଷ୍ଟ ହୋଇଯାଉଥାଏ ପତ୍ର କାଠ ଆଉ ଗୋବର ଘଷି ତାହା ସାହାଯ୍ୟରେ ଆମେ ରୋଷେଇ କରି ପାରିଥାଉ